ବଗିଚା ନିଜେ କରିବା ସହିତ ମୁଁ ମୋର ସାଙ୍ଗ ଘରକୁ ଗୋଟିଏ ଦିନ ଯାଇଥିଲି ସେ ମୋ ମଧ୍ୟ ବହୁତ ସୁନ୍ଦର ବଗିଚାଟିଏ କରିଛି ବଗିଚାରେ ସମସ୍ତଙ୍କର ଅଭିଜ୍ଞତା ନଥାଏ ଯେଉଁମାନଙ୍କର ଅଭିଜ୍ଞତା ଥାଏ ସେମାନେ ଅନ୍ୟକୁ ବତେଇବା ଦରକାର ଯାହାଫଳରେ ସେ କିଛି ଗଛ ଏପଟସେପଟ କରି ଲଗେଇ ଦେଇଥିଲା ତାହାକୁ ମୁଁ ଧାଡ଼ିରେ ଲଗେଇଲେ ବହୁତ ସୁନ୍ଦର ଲାଗିବ ଏବଂ ସୁନ୍ଦର ଦେଖାଯିବ ବୋଲି ବତେଇଥିଲି ନିଜେ ମଧ୍ୟ ତା' ସହିତ ସହଯୋଗ କରିଥିଲି ଦୁଇଜଣ ଯାକ ସହଯୋଗ କରି କିଛି ସମୟ କାମ କଲୁ ସେଇଟା ଗୋଟିଏ ନିଆରା ଅନୁଭୂତି ମୋତେ ଲାଗିଲା ଏବଂ ମନଟା ବହୁତ ଖୁସି ମଧ୍ୟ ଲାଗିଲା